ହୋଟେଲ ଢାବାରେ ଏ ନାନ ତଡ଼କା ବିରିୟାନି ଏହି ସବୁ ଆମେ ତ ସବୁ ଦିନ ଘରେ ବନେଇ ପାରୁନୁ ଏହି ସବୁ ଜିନିଷ ଟିକେ ହୋଟେଲରେ ଖାଇବାକୁ ମୁଁ ପସନ୍ଦ କରେ ସେ ଅଧିକା ତେଲ ମସଲା ଖାଇବାକୁ ମୋତେ ଭଲ ଲାଗେନି କିନ୍ତୁ ଏହି ଖାଦ୍ୟ ମୋତେ ତ ଟିକେ ଭଲ ଲାଗେ ବୋଲି ହୋଟେଲକୁ ଆମେ ଯାଉ ଖାଇବାକୁ ଆଉ ଅଲଗା ପ୍ରକାର ଖାଦ୍ୟ ବି ହୋଟେଲ ଜିନିଷ ଯେଉଁ ପସନ୍ଦ ଟିକେ ଲାଗେ ତ ଭଲ ଲାଗେ ଟେଷ୍ଟି ଲାଗେ ବୋଲି ଭଲ ଲାଗେ ଖାଇବା ପାଇଁ ଖାଇଦେଇକି ହୋଟେଲରେ ଆସୁ